ହ୍ୟାଲୋ ହଁ ଆପଣ ଏଇ ଗୁଲ ରେଷଟୁରାଣ୍ଟରୁ କହୁଥିଲେ କି ହଁ ଯେଉଁଟା ମୁଁ ଆପଣଙ୍କୁ ନାନ୍ ଅର୍ଡ଼ର କରିଥିଲି ସେଇ ନାଁରେ କିଛି ଇଏ ପଲିଥିନ କି ଜରି ପ୍ୟାକିଙ୍ଗ କରି କରି ଟିକେ ସେହିଥିରେ ଦେବେ ଆଉ ବି ଯେତେବେଲେ ବି ଆସିଲା ବେଲେ ବି କିଛି କିଛି ଖରାପ ହବନାହିଁ ତ ସେଥିପାଇଁ ପ୍ୟାକିଙ୍ଗ କରିକି ଜରି ଗୋଟେରେ ଦେବେ କାଁ କରି ଆଉ ମୋର ଭାଇ ଭଉଣୀ ବି ସ ଆସିଲେ ସେଇଠି ରଖିନେଇଥିଲେ ବି ଖାଇବେ ତ ସେଥିଲାଗି ପ୍ୟାକିଙ୍ଗ କରି ଗୋଟିକି ଦେବେ ଆଉ ସୁପ ହଁ ସୁପବି ଟିକିଏ ଦେବେ ବେଲେ ସେହିଟା ଜରି ଉପରେ ଗୁଡ଼େଇକି ଟିକେ ଦେବେ ଭଲରେ ପ୍ୟାକିଙ୍ଗ କରି କରି ସେହିଠାରେ ଦେବେ ଆଉ କିଛି ବ୍ୟାଗ ଫ୍ୟାଗ ସେଥି ଭରି ଭରି ଟିକିଏ ଦେବେ ରାଉଣ୍ଡ ରାଉଣ୍ଡ କରିକ ଟିକିଏ ଭଲ ଭାବରେ ସେରେଇ ଦେବେ ଆଉ ବି ଯେତେବେଲେ ବି ତମର ସେ ଆସୁଛନ୍ତି ନେଇକରି ଦବାଲବା ପରେ ନେଇକରି ଆସିବେ ତାଙ୍କର ବାଟରେ କିଛି ବି ଖରାପ ହବନି କି ପଡ଼ିପୁଡ଼ା ବି ଯିବନି ଯଦି ଅସୁବିଧା ହବନି